ମୋର ପ୍ରିୟ ଖାଦ୍ୟ ହେଲା ଜଳଖିଆ ଉପରେ ହେଲା ବରା ଏଇ ଆମ ଢେଙ୍କାନାଳ ଜିଲ୍ଲାର ବରା ହେଉଛି ପ୍ରସିଦ୍ଧ ଆଉ ନାଁ କରିଛି ସେହି ବରା ଆଉ ମୁଁ ମଧ୍ୟ ଖାଏ ଆଉ ଛେନାପୋଡ଼ ମଧ୍ୟ ଖାଏ କିନ୍ତୁ ବରାଟା ତାର ଭଲଲାଗେ ଏଇଆ ଯେ ତାର ଯେଉଁ ଲୁଣ ରାଗ ତାକୁ ଠିକ୍ ମାପଚୁପରେ ସେ ପଡ଼ିଥାଏ ଆଉ ତେଣୁ ଭଲଲାଗେ ଆଉ ଛେନାପୋଡ଼ ମଧ୍ୟ ଭଲଲାଗେ ଆଉ ମୁଁ ଯେତେବେଳେ ଇଚ୍ଛା କରେ ସେହି ବରା ଆଉ ଛେନାପୋଡ଼ ମଧ୍ୟ ଖାଏ